ଆମ ପାଖାପାଖି ହେଉଛି ଆମର ରଜାଙ୍କର ଗୋଟେ ଗଡ଼ ଅଛି ସେଇ ବଡ଼ ପ୍ରାଚୀରୀ ଅଛି ସେହି ପ୍ରାଚେରୀ ଭିତରେ ରଜାଙ୍କର ସବୁ ଐତିହାସିକ ଜିନିଷ ସବୁ ରହିଛି ରଜା କୋଉ ଗୋଟେ ହାତୀ ଉପରେ ବସିବା ଜାଗା ଏବଂ ଘୋଡ଼ାଶାଳ ଏବଂ ତାଙ୍କର

ରଜାଙ୍କର ହ ମହଲ ଏବଂ ରାଣୀଙ୍କର ଗାଧେଇବା ପାଇଁ ପୋଖରୀ ଏବଂ ତାଙ୍କର ସେଇ ଜାଗାରେ ତାଙ୍କର ଯେଉଁଠି ରଜା ସଭା କରୁଥିଲେ ସଭା ମଣ୍ଡଳ ଏବଂ ରଜା ଗାଦି ବହୁତ ଏଇ ଜିନିଷ ଅଛି ବହୁତ ବିରାଟ ଏରିଆ ବହୁତ ଜାଗାକୁ ନେଇ ସେ ରଜା ରହୁଥିଲେ ଏବଂ ରଜା ଦୁଇଶହ ପଲ୍ଲି ଗ୍ରାମକୁ ନେଇ ସେ ରାଜୁତି କରୁଥିଲେ ରଜା ରଜାଙ୍କର ରାଣୀ ବାବନଟି ରାଣୀ ଥିଲେ ସେ ରାଣୀଙ୍କର ରହିବା ପାଇଁ ସମସ୍ତଙ୍କର ଅଲଗା ଅଲଗା ଉଆସ ଆଉ ସେ ରଜା ବହୁତ ଐତିହାସିକ ଯେତେବେଳେ ଆମର ବ୍ରିଟିଶ ସରକାର ବ୍ରିଟିଶ ଶାସନ କରୁଥିଲେ ଆମର ଭାରତକୁ ସେତେବେଳେ ସେହି ରଜା ଆମର ଯୁଦ୍ଧ କରୁଥିଲେ ଏବଂ ଯେତେବେଳେ ଆମର ବ୍ରିଟିଶ ଡିକ୍ଲେୟାର କରିଥିଲେ ଯେ ଭଞ୍ଜ ରଜାଙ୍କର ମୁଣ୍ଡ ଯିଏ ଦେବ ମୁଁ ତାଙ୍କୁ ପୁରସ୍କାର ଦେବି ସେହି ଜାଗାରେ ଭଞ୍ଜରଜାକୁ ସେ ବ୍ରିଟିଶ ଗମେଣ୍ଟ କିମ୍ବା କୌଣସି ଲୋକ ସେମାନେ ପାଇପାରିନଥିଲେ ସେ ଭଞ୍ଜନଗର ଥିଲା ପ୍ରଥମେ ରସୁଲଗଡ଼ ରସୁଲଗଡ଼ ନାମରେ ନାମିତ ହୋଇଥିଲା ବର୍ତ୍ତମାନ ଭଞ୍ଜ ନଗର ନାମରେ ନାମିତ ହେଲା ସେ ରଜା ଭଞ୍ଜରଜାଙ୍କୁ ସେ ବଡ଼ ହେଲେ ଆମର ସାହିତ୍ୟିକ ସେ ରଜା ଥିଲେ ଆମର ଭଞ୍ଜ ରଜା ଭଞ୍ଜ ଉପେନ୍ଦ୍ର ସମ୍ରାଟ କହନ୍ତି ଯେତେକ ରଜା ଥିଲେ ତାଙ୍କର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ନାମରେ ନାମିତ ହେଇଥିଲେ ତାଙ୍କୁ ଯୋଗୁଁ ଆମେ ବହୁତ ଗର୍ବିତ ଘୁମୁସର ଜାଗା ବହୁତ ଭଞ୍ଜରଜାଙ୍କ ଯୋଗୁଁ ଗର୍ବିତ